ଯେଉଁ ବାକ୍ୟ ମନକୁ ଭାବପ୍ରକାଶ କରିପାରୁନଥିବ ବା ସମ୍ପୂର୍ଣ୍ଣ ଭାବେ ଆମେ ତା'ର ମାନେଟା ବୁଝିପାରୁନଥିବା ତାକୁ ଖଣ୍ଡବାକ୍ୟ କୁହାଯାଏ ଓଡ଼ିଆ ଆମର ମାତୃଭାଷା ଆମର ଓଡ଼ିଆ ଭାଷା ପାଇଁ ଆମେ ଗର୍ବିତ ଓଡ଼ିଆ ଆମର ମାତୃଭାଷା ଆମେ ଓଡ଼ିଆ ଭାଷାକୁ ବହୁତ ଭଲପାଉ ଏବଂ ଓଡ଼ିଆ ଭାଷାକୁ ସାରା ବିଶ୍ୱରେ ପରିପ୍ରକାଶ କରିବାକୁ ଆମେ ଚାହୁଁଛୁ ଓଡ଼ିଆ ଆମର ମାତୃଭାଷା ଏହାକୁ ଆପଣ ଏହାକୁ ସବୁ ଆମର ଓଡ଼ିଆଭାଷୀମାନେ ଏହାକୁ ଓଡ଼ିଆରେ କଥାବାର୍ତ୍ତା ହୋଇକି ଓଡ଼ିଆ ଭାଷାକୁ ସବୁଠୁ ଆଗରେ ରଖିବାକୁ ଆମେ ସମସ୍ତେ ଚାହୁଁଛୁ ଏବଂ ଚାହିଁବା ଦରକାର ଏବଂ ମୁଁ ବି ଓଡ଼ିଆ ବୋଲି ଗର୍ବିତ କରୁଛି ଓ ଏବଂ ମୋ ଓଡ଼ିଆ ଭାଷାକୁ ମାତୃଭାଷାକୁ ଓଡ଼ିଆକୁ ମୁଁ ସବୁବେଳେ ଏହି ଭାଷା ହିଁ ବ୍ୟବହାର କରିବାକୁ ଚାହୁଁଛି